ଶୀତ ମାସରେ ମୁଁ ମୋ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଲଗାଇଛି ଫୁଲ ଗଛ ଯେପରିକି ମନ୍ଦାର ଗଛ ଗୋଲାପ ଗଛ ଟଗର ଗଛ ଚମ୍ପା ଗଛ ଇତି ଅଁଳା ଗଛ କନିଅରି ଗଛ ଇତ୍ୟାଦି ଲଗେଇଛି ପନିପାରିବା ଗଛ ଯେପରିକି ବାଇଗଣ ଗଛ ଟୋମାଟୋ ଗଛ ଆଳୁ ଗଛ ପିଆଜ ଗଛ ଦେଶୀ ଆଳୁ ଗଛ ସାରୁ ଗଛ ଭେଣ୍ଡି ଗଛ ଫୁଲ କୋବି ଓ ପତ୍ର କୋବି ଗଛ କଟିକି ଗଛ ପୋଟଳ ଗଛ ବୋଇତାଳୁ ଗଛ ଜହ୍ନି ଗଛ କଲରା ଗଛ ଝଟା ଗଛ ଆଦି ସବୁ ଲଗେଇଛି ଫଳ ଫଳ ଗଛ ଯେପରିକି ଜାମୁ ଗଛ କଦଳୀ ଗଛ କାକୁଡ଼ି ଗଛ ନଡ଼ିଆ ଗଛ ଇତ୍ୟାଦି ଲଗେଇଥାଏ ସବୁ ଋତୁରେ ମୋ ଗଛ ମାନଙ୍କର ଯତ୍ନ ଅଧିକ ନେଇଥାଏ କିନ୍ତୁ ଶୀତ ଦିନରେ ଗଛ ମାନଙ୍କର ଯତ୍ନ ମୁଁ ଅଧିକ ମାତ୍ରାରେ ନେଇଥାଏ କାରଣ ଶୀତ ଋତୁରେ ଗଛମାନଙ୍କରେ ପୋକ ଲାଗି ଯାଇଥାଏ ସେଥିପାଇଁ ମୁଁ କୃଷି ବୈଜ୍ଞାନିକଙ୍କ ସହିତ ପରାମର୍ଶ ନେଇ କୀଟନାଶକ ଔଷଧ ଗଛ ଗୁଡ଼ିକରେ ପକାଇଥାଏ ଶୀତ ଦିନରେ ଭଲ ପନିପରିବା ଫଳିଥାଏ ସେଥିପାଇଁ ମୁଁ ଆମ ବଗିଚାରେ ଶୀତ ଋତୁରେ ଯେଉଁ ଫସଲ ହୋଇଥାଏ ତାହାର ମଞ୍ଜି ଆଣି ମୁଁ ବଗିଚାରେ ବୁଣିଥାଏ ମୁଁ ଶୀତଦିନରେ ଗଛମାନଙ୍କର ମୂଳରେ ସକାଳେ ଓ ସନ୍ଧ୍ୟାରେ ପାଣି ଦିଏ ମୁଁ ଏହିଭଳି ଗଛମାନଙ୍କର ଯତ୍ନ ନେଇଥାଏ ଶୀତ ଦିନରେ ଯେଉଁ ପନିପରିବା ଓ ଫଳ ହୋଇଥାଏ ତାହାକୁ ଖାଇବାକୁ ବହୁତ ଭଲ ଲାଗେ ଏହି ପନିପରିବା ଆଉ ଫଳ ଗୁଡ଼ିକ ବିକ୍ରି କଲେ ଏହା ଜଲ୍ଦି ବିକ୍ରି ହୋଇଯାଏ ସେଥିରୁ ମୁଁ ବହୁତ ଲାଭବାନ ହୋଇଥାଏ